ଭାରତର ଶିକ୍ଷା ମିନିଷ୍ଟର ଯିଏ କି ଆମର ଅଛନ୍ତି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯିଏ କି ବହୁତ ଭଲ ଲୋକ ଯେ ଆମ ଭାରତର ବିଭିନ୍ନ ରାଜ୍ୟରେ ବିଭିନ୍ନ ସ୍କୁଲ କଲେଜକୁ ବହୁତ ଭଲ ଭାବରେ ପ୍ରସାର ପ୍ରଚାରଣ କରୁଛନ୍ତି କାରଣ ସେମାନେ ଜାଣିଛନ୍ତି ଶିକ୍ଷାର ମହତ୍ଟା କ'ଣ ତେଣୁ ସେମାନେ ବହୁତ ଭଲ ଭାବରେ ଶିକ୍ଷାର ପ୍ରଚାରଣ ଆମ ଭାରତ ବର୍ଷରେ କରିଆସୁଛନ୍ତି ଯିଏ କି ଫାଇଭ ଟି ସରକାର ଗଢ଼ି ସାରିଛନ୍ତି ଫାଇଭ ଟି ଆସିବା ଯୋଗୁ ଆମର ଭାରତରେ ସାଧାରଣ ଭାବେ କହିବା ପାଇଁ ଗଲେ ଆମ ଓଡ଼ିଶାରେ ବି ବହୁତ ଭଲ ଭାବରେ ଚାଲିଅଛି ଫାଇଭ୍ ଟି ଆସିବା ଦ୍ୱାରା ବିଭିନ୍ନ ସ୍କୁଲ୍ କଲେଜକୁ ବହୁତ ଭଲ ଭାବରେ ସଜା ଯାଉଛି ଆଉ ପିଲାମାନଙ୍କୁ ବହୁତ ପାଠ ପଢ଼ିବାରେ ସାହାଯ୍ୟ ହେଉଛି ଆଉ ଫାଇଭ୍ ଟି ଆସିବା ଯୋଗୁ ଭଲ ଶିକ୍ଷକମାନେ ବି ନିଯୁକ୍ତି ହଉଛନ୍ତି ଯେଉଁମାନେ କି ପିଲାମାନଙ୍କର ଶିକ୍ଷା ଦେବା ପାଇଁ ଭଲ ଭାବରେ ପ୍ରସାରଣ କରୁଛନ୍ତି ତେଣୁ ଆମେ ଭାରତ ଶିକ୍ଷା ବ୍ୟବସ୍ଥାଟା ଟି ବହୁତ ଭଲ ଭାବରେ ଅଛି